ରଙ୍ଗ ତ ବହୁତ ପ୍ରକାରର ଆସେ ସେଥିମଧ୍ୟରୁ ଏସିଆନ୍ ପେଣ୍ଟ୍ ଇଣ୍ଡିିକୋ ସମସ୍ତଙ୍କର ମନ ଇଚ୍ଛା ଯେ ଯୋଉଟା ଯାହାକୁ ଭଲ ଲାଗେ ସେ ସେ ରଙ୍ଗ କରେ କାହିଁକି ନା ଆମେ ଯେତେବେଳେ ଘରଟେ କରୁ ନୂଆ ଘରଟେ ତାକୁ ସଜେଇବା ପାଇଁ ତାକୁ ସୌନ୍ଦର୍ଯ୍ୟ କରିବା ପାଇଁ ଆମେ ରଙ୍ଗ କରିଥାଉ ସେଥିମଧ୍ୟରୁ କାହାକୁ ହଳଦିଆ କାହାକୁ ନାଲି କାହାକୁ ଗୋଲାପି ମୋତେ ସବୁଠୁ ଭଲ ଲାଗେ ହ୍ୱାଇଟ୍ କଲର୍ ରଙ୍ଗ ଆଉ ହ୍ୱାଇଟ୍ କଲର୍ ରଙ୍ଗ ଲଗେଇଲେ ଘରକୁ ବହୁତ ସୁନ୍ଦର ଦିଶେ ସେଇଥିପାଇଁ ଆମେ ବ୍ୟବହାର କରିଥାଉ